ହଁ ରବିବାର ଦିନ ପିଲାଙ୍କ ପାଇଁ କିଛି ସ୍ୱତନ୍ତ୍ର ପୃଷ୍ଠା ରହିଥାଏ ଯେଉଁଥିରେ କି ପିଲା ମାନଙ୍କ ପାଇଁ ଚିତ୍ର ବା ମାର୍କ ବନାଇବା ପାଇଁ କିଛି କିଛି ସେଇ ପୃଷ୍ଠାରେ ଲେଖା ରହିଥାଏ ତାହା ଦେଖି ପିଲାମାନେ ସେଇଟା କରନ୍ତି ଓ ଶିଖନ୍ତି